ହ୍ୟାଲୋ ହ୍ୟାଲୋ ଆଜ୍ଞା ଆପଣ ସେଇ ଦୋକାନୀ ବାଲା ତ ଷ୍ଟେସନାରୀ ଦୋକାନୀ ଯେଉଁ ସବୁ ଜିନିଷ ଆଣୁଛନ୍ତି କୋଲକାତାରୁ ଆଣୁଛନ୍ତି ହଁ କୋଲକାତାରୁ ଆଣୁଛନ୍ତି ମୁଁ ଟିକେ ଆମର ଦରକାର ଥିଲା ମୁଁ ଏବେ ଗୋଟେ ନୂଆ ଦୋକାନ କରିଛି ଆଉ କିଛି କୋଲକାତା ମାଲ କିଛି ଆଣିବାକୁ ଚାହୁଁଛି ଆଉ କେମିତି କମ୍ ରେଟ୍ ସେଇ ରେଟ୍ ମିଳୁଛି ହଁ ହଉ ଠିକ୍ ଅଛି ଆଉ କେବେ ଯିବା ଟିକେ କହିଲେ ମୁଁ ସେଇ ଅନୁସାରେ ପଇସା ରେଡ଼ି କରିକି ରଖିଥିବି ଆଉ ଯାଆନ୍ତେ କିଛି ମାଲ ଆଣିକି ପୁରାନ୍ତି ଯଦି ଚାଲନ୍ତା ତାହେଲେ ଆଗକୁ ବି ମୁଁ ତୁମ ସାଙ୍ଗରେ ଯାଇକି ସବୁ ଜିନିଷ ଆଣନ୍ତି ଆଉ ହଁ କେତେ ଟଙ୍କା ନେଲେ ହବ ହଉ ଠିକ୍ ଅଛି ଆମେ ହ ହଁ ବେପାର ବେପାର ଏବେ ନୂଆ ଦୋକାନ କରିଛି ଚୁଡ଼ି ମାନେ ଡର୍ଜନ ଧରି ଆଣିଲେ ଟିକେ କମ୍ ବୋଧେ ପଡ଼ିବ ହୁଁ ଭେରାଇଟି ଜିନିଷ ସବୁ ଅଛି ତ ନାଇଁ ନାଇଁ ଛ ହଉ ଠିକ ଅଛି ହଉ ଠିକ୍ ଅଛି ମୁଁ ରଖୁଛିିଁ ଆଁ